ହଁ ହଁ ହଁ କହ ସୋନାଲି ସୋନାଲି କହୁଛୁ ତ ଓହୋ କେମିତି ଅଛୁ ହଁ ଆଉ ଘରେ ସବୁ କେମିତି ଅଛନ୍ତି

ଆଜି କ'ଣ କେମିତି ହଠାତ ମନେ ପଡ଼ିଗଲା ଅହ କେଉଁଠି ସାଙ୍ଗ ମାନେ ସବୁ କେଉଁଠିକି ଯାଉଛନ୍ତି କି ଆଚ୍ଛା ଦୁଇ ହଜାର ଟଙ୍କା ଏତେ ଟଙ୍କା ତ ମୋ ପାଖରେ ନାହିଁ ମୁଁ କ'ଣ କରିବି କରିବା ଝିଅ ବୁଝ କଥା ମୋର ଏତେ ଟଙ୍କା ତ ପାଖରେ ନାହିଁ ହେବନି ଆଉ ଘରେ ଦେଇଛନ୍ତି ପାଞ୍ଚଶହ ଟଙ୍କା ମୋ ପାଖରେ ଅଛି ପାଞ୍ଚଶହ ଟଙ୍କା ସେତିକିରେ ନେଇକି ଦେଖ ଆଡ଼ଜଷ୍ଟ କର ଦେଖବା କ'ଣ ହେଉଛି ନାହିଁ କଥା ବୁଝ ମୋର ଖର୍ଚ୍ଚ ହେଇଯାଇଛି ଏବେ ଜଷ୍ଟ ଇଲେକ୍ଟ୍ରି ବିଲ୍ ଦେଇଦେଲି ଘର ରିଚାର୍ଜ ଥିଲା ତାକୁ ଦେଇଦେଲି ପୁଅର ତା'ର ଆଡ଼ମିଶନ ପଇସା ଗଲା ତାକୁ ଦେଇଦେଲି ମୋ ପାଖରେ ଏତେ ଟଙ୍କା ଏବେ ନାହିଁ ମୋ ପାଖରେ ଅଳ୍ପ ଟଙ୍କା ଅଛି ସେତିକିରେ ଟିକେ ଦେଖେ ହଜାର ଟଙ୍କା ନେଇକି ଚଳା ଆଉ କ'ଣ କରିବା ହଁ କ'ଣ କହିବି ଆଉ ପଇସା ତ ଦେଖୁଛୁ କେମିତି ଖର୍ଚ୍ଚ ହେଉଛି ଆଉ କ'ଣ କରିବା ହେଉ ହେଉ ହେଉ ହେଉ ପନ୍ଦରଶହ ଟଙ୍କା ଦେବି ଆଉ ହେଲା

ହେଉ କେବେ ଯାଉଛ ଆଉ କେତେ ଦିନ କ'ଣ ରହିବ ହେଉ ଦେଖିକି ବୁଲାବୁଲି କରିବ ଆଉ ହେଉ ମୋତେ ମୁଁ ପଇସା ପଠାଇଦେବି ତ ନମ୍ବର ଏହିଟା ତୋ ଫୋନ ପେ ନମ୍ବର ତ ଆଚ୍ଛା ହେଉ ହେଉ ମୁଁ ହଁ ସେ ଏବେ ଜଷ୍ଟ ପାଣି ପାଇଁ ଯାଇଛି ବାହାରକୁ ହଁ ସମସ୍ତେ ଭଲ ଅଛନ୍ତି ହେଉ ମୁଁ ପଇସା ପଠାଇଦେବି ତୋ ପାଖକୁ ବ୍ୟସ୍ତ ହେବାର ନାହିଁ ହେଲା ହେଉ ରଖୁଛି ହେଉ